ରୋଷେଇରେ ଯଦି ଆମେ ଚାକିରି କରିଥାଉ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ ମିଳିଥାଏ ସହଯୋଗ ବି ମିଳିଥାଏ ଯେମିତି ସ୍କୁଲ୍ରେ ରୋଷେଇ କଲେ ଆମକୁ ସ୍କୁଲ୍ରେ ରୋଷେଇ କଲେ ପିଲାମାନଙ୍କୁ ଖାଇବାକୁ ଦବ ପ୍ଲସ୍ ନିଜେ ବି ଖାଇପାଇଲୁ ଆମ ମାସକୁ ମାସ ସେଇଠି ରୋଷେଇ କଲୁ ପଇସା ବି ମାସକୁ ମାସ ପାଇଲୁ ଆମ ଘର ଫ୍ୟାମିଲି ପାଇଁ ପଇସା ପତ୍ର ନେଇକି ଆସି ଫ୍ୟାମିଲି ଚଳିଲେ ତ ବାହାଘର ଭୋଜି ବାହାଘର ଭୋଜି ହେଲେ ସେଇଠି ବଡ଼ ବଡ଼ ଭୋଜି ଭାତ ହେଲେ ସେଇଠି ଯାଇକି ବି ରୋଷେଇ ରୋଷେଇ କରିପାରୁ ତା'ପରେ ହୋଟେଲ୍ରେ ବଡ଼ ବଡ଼ ହୋଟେଲ୍ରେ ଯାଇକି ବିଭିନ୍ନ ପ୍ରକାର ଆଇଟମ୍ କି ବାହାରେ ଯାଇକି ରୋଷେଇ କଲେ ବିଭିନ୍ନ ପ୍ରକାର ଇନକମ୍ ବାଟ ପଇସା ବି ଆମକୁ ଭଲ ପଇସା ବି ମିଳିଥାଏ ଭଲ ସୁବିଧା ବି ମିଳିଥାଏ ବିଭିନ୍ନ ଫାଇଭ୍ ଷ୍ଟାର୍ ହୋଟେଲ୍ ରେ ବି ରୋଷେଇ କଲେ ବିଭିନ୍ନ ସବୁ ହୋଟେଲ୍ରେ ଠାରୁ କେଉଁ ହୋଟେଲ୍ରେ ଅଧିକ ଦରମା କେଉଁ ହୋଟେଲ୍ରେ କମ୍ ଦରମା ସେଇଟା ବି ଆମେ ନିଜ ଉପରେ ଡିପେଣ୍ଡ୍ କରେ ଆମେ କେଉଁ କେଉଁଠୁ ରୋଷେଇ କଲେ ଆମେ କେତେ ଟଙ୍କା ପାଇବୁ ଆମ ଫ୍ୟାମିଲି କେମିତି ଚଳିବେ ବିଦ୍ୟାଳୟରେ ରୋଷେଇ କଲେ ଯଦି ରୋଷେଇର ବିଦ୍ୟାଳୟ ଗୋଟେ ଥାଆନ୍ତା କିଛି ଲୋକ କିଛି କଥା ଶିଖିପାରିଥାନ୍ତେ ବିଦ୍ୟାଳୟରୁ ରୋଷେଇଟା କେମିତି ହବ କି କେମିତି କଲେ ଆମେ ଚାକିରି କରିବୁ କେମିତି କ'ଣ ବିଦେଶରେ କେମିତି ଯାଇକି ଆମେ ରୋଷେଇ କରିବୁ କେମିତି ବିଭିନ୍ନ ପ୍ରକାର ଆଇଟମ୍ ବନେଇବୁ ସେଇଟା ସବୁ ଶିଖିଥାନ୍ତି